ହଁ ସୂର୍ଯ୍ୟକାନ୍ତ କ'ଣ କରୁଥିଲୁ ଆରେ ମୁଁ ଟିକେ ଢାବା ଖାଇବା ପାଇଁ ଆସିଥିଲି ରଣପୁର ନୃସିଂହ ହୋଟେଲ ଢାବାଯେ ଖାଇବାଟା ଗୋଟିଏ ପ୍ରକାର ଥିଲା ଆଉ ତୁମପଟେ ଭଲ ଭଲ ଢାବା କ'ଣ ଅଛି ନା କ'ଣ କହୁନ

ହଁ ମୋତେ ଟିକେ କହିଲ ପ୍ରଶାନ୍ତ ହୋଟେଲ ଢାବାରେ କ'ଣ କ'ଣ ଆଇଟମ ମିଳୁଛି ତ ନାନ୍ ଟା କେତେ କ'ଣ ନେଉଛନ୍ତି ନାନ୍ ତନ୍ଦୁରି ରୁଟିଟା ଆଉ ଚିକେନ ଶହେ ଟଙ୍କା ଆଉ ଆଉ ବିରିୟାନି ମିଳେନି ବିରିୟାନି ଆଉ ଭଲ ହୋଟେଲ ତୁମ ପଟେ କ'ଣ ଅଛି ବିଷ୍ଣୁପ୍ରିୟା ହୋଟେଲ ସେଇଠି କ'ଣ କେମିତି କ'ଣ ଆଇଟମ ଦେଉଛନ୍ତି ଏକା ରେଟ୍ ଆରେ ଆମ ପଟେ ଗୋଟିଏ ଭଲ ଢାବା ଅଛି ନୃସିଂହ ହୋଟେଲ ସେଇଠି ମଧ୍ୟ ମାନେ କିଛି ଜିନିଷ ଶସ୍ତାରେ ମିଳେ ଚିକେନଟା ନେଉଛନ୍ତି ପ୍ଳେଟଟା ଆମର ଏଇଠି ସତୁରି ଟଙ୍କା ନେଉଛନ୍ତି ଆମର ଏଇଠି ବିରିୟାନିଟା ନେଉଛନ୍ତି ଶହେଟଙ୍କା ସେଥି ରେ ପାଞ୍ଚ ପିସ୍ ଚିକେନ ଦେଉଛନ୍ତି ଅଣ୍ଡା ଦୁଇଟା ଦେଉଛନ୍ତି ଆଉ ତୁମପଟେ ବିରିୟାନି କେମିତି କଣ ଦେଉଛନ୍ତି ଅଧିକା ଦେଉଛି ଆଉ ଗୋଟିଏ ହୋଟେଲ ଥିଲା ସେ ବ୍ୟାଙ୍କ ପାଖରେ ଗୋଟିଏ ଆମର ପ୍ରିୟା ହୋଟେଲ ତୁ ଯାଇଥିଲୁ ନା ଯାଇନାହୁଁ ଖାଇବା ପାଇଁ ଭଙ୍ଗା ହୋଇଗଲାଣି ତା'ପରେ କଲେଜ ପାଖରେ ଆଉ ଗୋଟିଏ ହୋଟେଲ ଥିଲା ଗୋଟିଏ ରାଧିକା ହୋଟେଲ ସେଇଟା ଅଛି ସେଇଠି କ'ଣ କେମିତି କ'ଣ ଜିନିଷ ନେଉଛନ୍ତି ଖାଇବାପାଇଁ ମାନେ ଦାମ୍ ଟା

ଶହେ କୋଡ଼ିଏ ଟଙ୍କା ଆମିଷରେ କ'ଣ କ'ଣ ଦେଉଛନ୍ତି ଆଇଟମ ମଟନଟା ଗୋଟିଏ ଦେଉନାହାନ୍ତି ସାଧା ପାଇଁ କେତେ କ'ଣ ନେଉଛନ୍ତି ସାଧାରେ କ'ଣ କ'ଣ ଆଇଟମ ଦେଉଛନ୍ତି ସେ ହୋଟେଲ କେତେ ଠାରୁ କେତେଟା ପର୍ଯ୍ୟନ୍ତ ଖୋଲା ରହୁଛି ଆମର ଆଉ ଗୋଟିଏ ହୋଟେଲ ଥିଲା ଆମର ସେଇଠି ଆମର ହୋଣ୍ଡା ସୋ ରୁମ୍ ପାଖରେ ଗୋଟିଏ ଥିଲା ଆମର ୟୁକୋ ବ୍ୟାଙ୍କ ତା'ପାଖରେ ଗୋଟିଏ ହୋଣ୍ଡା ସୋ ରୁମ୍ ଥିଲା ତା'ପାଖରେ ଗୋଟିଏ ହୋଟେଲ ଥିଲା ଆମର ସେଇଠି ଓ ହୋ ହୋ ଆଉ ଏପଟ ସାଇଡ଼ରେ ଥିଲା ଗୋଟିଏ ହୋଟେଲଟେ ଥିଲା ସେଇଠି କେମିତି କ'ଣ ଖାଇବା ନେଉଛନ୍ତି ସେଇଠି ରୋଲ ମିଳୁଛି ନାହିଁ ସନ୍ଧ୍ୟାବେଳେ ରୋଲ ହଁ ଆଉ ଚିକେନ ପକୋଡ଼ା ମୋମୋ କେତେ କ'ଣ ନେଉଛନ୍ତି ମୋମୋ କେତେ କ'ଣ ନେଉଛନ୍ତି ଆଉ ଚିକେନ ପକୋଡ଼ା କେତେ ନେଉଛନ୍ତି ହଁ ଠିକ ଅଛି ଠିକ ଅଛି ତା'ହେଲେ ଠିକ ଅଛି ସନ୍ଧ୍ୟାବେଳେ ଆମେ ଗଲେ ଦେଖାହେବା ଆଉ ସନ୍ଧ୍ୟା ଛଅଟା ବିରିୟାନି ଏପଟେ ସୁନାଖଳାରେ ଭଲ ବିରିୟାନି ଦେଉଛନ୍ତି ହେଉ ଠିକ ଅଛି ଠିକ ଅଛି ରଖୁଛି ହେଲା ବିରିୟାନିରେ ସେ ଅଣ୍ଡା ଦୁଇଟା ଚିକେନ ପାଞ୍ଚଟା ହଁ ଠିକ ଅଛି ହେଉ ଠିକ ଅଛି ରଖୁଛି